ଆମର ଭାରତ ସରକାର ଭାରତ ପାଇଁ ବହୁତ ଗୁଡ଼ାଏ ସ୍କିମ୍ ବାହାରି କରିଛନ୍ତି ଆମର କୃଷି କ୍ଷେତ୍ରରେ ବହୁତ ସ୍କିମ ବାହାର କରିଛନ୍ତି ଯେଉଁଟା ଚାଉଲ ଚାଉଲ ଫ୍ରିରେ ଦଉଛନ୍ତି ତା'ପରେ ଚାଷ କୃଷି କ୍ଷେତ୍ରରେ ବହୁତ ସାହାଯ୍ୟ କରୁଛନ୍ତି କୃଷି ମିଶନ ଜାତୀୟ ଉଦ୍ୟାନ କୃଷି ମିଶନ ଟୁଜେ ଟେକ୍ନୋଲୋଜି ମିଶନ ଜାତୀୟ ଖାଦ୍ୟ ସୁରକ୍ଷା କମିସନ ବହୁତ କିଛି ଦେଇଛନ୍ତି ଆମକୁ ସାଧାରଣତଃ କୃଷି କରିବାକୁ ଗଲେ ଫାଷ୍ଟ ତ ଆମକୁ ପାଣି ଜମି ଧାନ ଇତ୍ୟାଦି ବହୁତ କିଛି ଦରକାର ପଡ଼େ ଆମକୁ ସେଇଟାରେ କୌଣସି ଅସୁବିଧା ନ ହଉ ପାଣିର ଅଭାବ ନ ହଉ ସେଥିପାଇଁ ପ୍ରତ୍ୟେକ ଜମିରେ ପ୍ରତ୍ୟେକଙ୍କ ଜମିରେ କେନାଲ ଥ୍ରୁରେ ପାଣି ଦେବା ଯୋଗାଇ ଦେବା ପାଇଁ ଚେଷ୍ଟା କରିଛନ୍ତି ସେଇଟା ଦେଖି ଆମର କୃଷି କ୍ଷେତ୍ରରେ କୌଣସି ପ୍ରୋବ୍ଲେମ ନହଉ ଏବଂ ଆମକୁ ଫ୍ରିରେ ଖାଦ୍ୟ ବି ଦଉଛନ୍ତି ଆମର ଭାରତ ସରକାର ଆମକୁ କୃଷି କ୍ଷେତ୍ରରେ ବହୁତ ଭାବରେ ହେଲ୍ପ କରୁଛନ୍ତି